ପଶୁ କିଣେ ତାହେଲେ ହାଟରୁ ହିଁ ପଶୁ କିଣିବା କିଣିଥାଏ ମୋ ପାଖରେ ଅଛନ୍ତି ପଶୁ ଗାଈ ଛେଳି ଏସବୁ ପଶୁ ଅଛନ୍ତି ମୋର ସେମାନଙ୍କର ମୂଲ୍ୟ ହେଉଛି ଗାଈର ମୂଲ୍ୟ ହେଉଛି ପ୍ରାୟତଃ ପାଖାପାଖି ତିରିଶ ହଜାର କୋଡ଼ିଏରୁ ତିରିଶ ହଜାର ଆଉ ଛେଳିର ଛେଳି ଗୋଟାକର ମୂଲ୍ୟ ହେଲା ଦଶରୁ ପନ୍ଦର ହଜାର ଗାଈ ଗୋରୁଙ୍କ ଠାରୁ ରୋଜଗାର କହିଲେ ଗାଈଠାରୁ ତ ଗାଈ କ୍ଷୀର ଦିଏ ଗାଈଠାରୁ ଆମେ ଗାଈ ଯେଉଁ କ୍ଷୀରରୁ ଆମେ ଦହି ଆଉ ଇଏ ଛେନା ରାବିଡ଼ି ଘିଅ ଏସବୁ ଲହୁଣୀ ଏସବୁ ପନିର ଏସବୁ ବିକ୍ରି କରିଥାଉ ତିଆରି କରି ଆଉ ଗାଈଠାରୁ ବର୍ଷକୁ ପାଖାପାଖି କୋଡ଼ିଏରୁ ତିରିଶ ହଜାର ଲାଭ ହୁଏ ଆଉ ଛେଳି ଠାରୁ ମଧ୍ୟ ଦଶ ପନ୍ଦର ହଜାର ଟଙ୍କା ଛେଳିରୁ ଲାଭ ହୁଏ ଆଉ ଛେଳି ରଖିକି ଆମେ ଛେଳିର ମାଂସ ବିକ୍ରି କରିଥାଉ ହାଟରୁ ହାଟରୁ ଗାଈ ଗୋରୁ କିଣିଲେ ଆମକୁ ଟିକେ କମ୍ ପଇସା ଇଏରେ ମିଳିଯାଏ ଆଉ ଆମର ଏହିପରି ଭାବରେ ଗାଈ ଗୋରୁ ଗାଈ ଛେଳି ଏସବୁ ରଖିକି ଆମର ରୋଜଗାର କରିବା ପାଇଁ ଏସବୁ ରଖିଛୁ ତାକୁ ପାଳନ ପୋଷଣ ଠିକ୍ କରାଯାଏ ତାଙ୍କୁ ଖାଇବା ପିଇବା ତାଙ୍କ ଶରୀରର ଯତ୍ନ ନିଆଯାଏ ଏସବୁ ଠିକ୍ ଠାକ୍ ଥିଲେ କିଛି ଭଲ ଦି ପଇସା ଇନକମ୍ ହୁଏ ଆମର ଗାଈଠାରୁ ଛେଳି ଠାରୁ ମାଂସ ଆଉ କ୍ଷୀର ଆଉ ଆଉ ଏସବୁ ଗାଈର ଏଇ ଯେଉଁ ଛେନା ପନିର ପନିର ଦହି ଘିଅ ଏସବୁ ବିକ୍ରି କରାଯାଇଥାଏ ଘର ଏଇ ପଇସା ଲାଗେ ଗାଈ ଛେଳି ଠାରୁ ତେଣୁ କରିକି ଆମେ ପଶୁପାଳନ କରୁ